ଶିକ୍ଷା ଓ ସଂସ୍କୃତି ଗୋଟିଏ ମୁଦ୍ରାର ଦୁଇଟିପାର୍ଶ୍ଵ ପରି ଯେଉଁଭଳି ଆମେ ଯେତେବେଳେ ପୂର୍ବପୁରୁଷମାନେ ଶିକ୍ଷାଗ୍ରହଣ କରିନଥିଲେ ସେତେବେଳେ ନିଜ ଜୀବନକୁ ସଂସ୍କୃତିରେ ପରିପୂର୍ଣ୍ଣ କରି ସଂସ୍କୃତିର ଉନ୍ନତି କରି ତାହା ସଂସ୍କୃତିଟା ନିତିନିୟମ ଅନୁସାରେ ଜୀବନଯାପନ କରୁଥିଲେ ଯାହାକି ପରବର୍ତ୍ତୀ ସମୟରେ ସଂସ୍କୃତିକୁ ଶିକ୍ଷା ଆକାରରେ ପରିବର୍ତ୍ତନ କରିଛନ୍ତି ଯେଉଁ ନିତିନିୟମକୁ ସଂସ୍କୃତିରେ ମାନିଥିଲେ ସେ ନିତି ନିୟମକୁ ଶିକ୍ଷାର ଆଧାର କରି ଶିକ୍ଷାକୁ ଗ୍ରହଣ କରାଯାଇଛି ଓ ପିଲାମାନଙ୍କ ମଧ୍ୟରେ ସଂସ୍କୃତି ଓ ଶିକ୍ଷାକୁ ଉନ୍ନତମାନର କରିବାପାଇଁ ବିଭିନ୍ନପ୍ରକାର ସ୍କୁଲ୍ରେ ଉତ୍ସବ ପାଳନ କରାଯାଏ ଯେପରିକି ଆମେ ବିଦ୍ୟାଳୟରେ ସରସ୍ଵତୀ ପୂଜା ପାଳନକରୁ ଏହା ପାଳନ କରିବାଦ୍ୱାରା ଆମର ସଂସ୍କୃତିରେ ସରସ୍ଵତୀ ମା' ହେଉଛନ୍ତି ମାତା ଶିକ୍ଷା ଶିକ୍ଷାଦେବୀ ଅବା ବିଦ୍ୟାର ଦେବୀ ସିଏ ଯେହେତୁ ସିଏ ଜଣେ ସ୍ତ୍ରୀ ସ୍ତ୍ରୀ ଜାତିକୁ ଆମେ ସମ୍ମାନ ଦେବା ସହିତ ସ୍ତ୍ରୀ ଜାତିର ମର୍ଯ୍ୟାଦା ରକ୍ଷାକରିବା ସହିତ ସ୍ତ୍ରୀ ଜାତିକୁ ଆମେ ପ୍ରାର୍ଥନା କରୁ ଆମର କୁଶଳ ବା ମଙ୍ଗଳ ହେବାପାଇଁ ଓ ବିଦ୍ୟାଗ୍ରହଣ ବା ବିଦ୍ୟାର ଉନ୍ନତି ହେବାପାଇଁ ଏହାଦ୍ୱାରା ଶିକ୍ଷା ଆମକୁ ଦିଆଗଲା ଯେ କି ସ୍ତ୍ରୀ ଜାତିର ସମ୍ମାନ କରିବା ସମ୍ମାନ ରକ୍ଷାକରିବା ସେହିଭଳି ଆମର ସଂସ୍କୃତି ହଉଛି ସ୍ତ୍ରୀ ଜାତିର ସମ୍ମାନ ଓ ପ୍ରଥା ପରମ୍ପରାକୁ ଉଚ୍ଚତର ବା ମାନି ରଖିବା ପାଇଁକା ସେଥିପାଇଁ ଆ ଶିକ୍ଷା ପ୍ରତ୍ୟେକ କ୍ଷେତ୍ରରେ ସଂସ୍କୃତି ଓ ପ୍ରଥାକୁ ପ୍ରଭାବିତ କରିଥାଏ ଆଉ ସଂସ୍କୃତି ଓ ପ୍ରଥାକୁ ନେଇ ବିଭିନ୍ନପ୍ରକାରର ଶିକ୍ଷା ମଧ୍ୟ ତିଆରି ହୋଇଥାଏ ଯାହାଫଳରେ ଶିକ୍ଷା ସଂସ୍କୃତି ଗୋଟିଏ ମୁଦ୍ରାର ଦୁଇଟିପାର୍ଶ୍ଵ ପରି କାର୍ଯ୍ୟ କରିଥାନ୍ତି